ହ୍ୟାଲୋ ଏହି ମ ଯେଉଁ ଆପଣ ଇଲେକ୍ଟ୍ରିସିଆନ ଟି ଇଲେକ୍ଟ୍ରିସିଆନ ମ୍ୟାଡ଼ାମ୍ ତ ଏହି ଯେଉଁ ଆଚାର୍ଯ୍ୟ ବିହାରକୁ ଆସନ୍ତି ଇଲେକ୍ଟ୍ରି କାମ କରିବାକୁ ଯେଉଁ ଆମ ଘରକୁ ଏହି ଏହି ଭିତରେ ଏହି କଲେଜ୍ ଗଳି ଭିତରେ ଆଜ୍ଞା ଏହି ଆମର ସବୁ ଭଡ଼ାଟିଆ ଲୋକ ଅଛନ୍ତି ତ ସେମାନଙ୍କର ଅସୁବିଧା ସବୁ ଫ୍ୟାନ୍ ଖରାପ ଅଛି କାହାର ରୋଷେଇ ଘର ବଲ୍ ଜଳୁନି ଧପ ଧପ ହେଉଛି ଫ୍ୟାନ୍ ଖରାପ ହେଇଛି ଭଡ଼ାଟିଆ ଲୋକ ତ ନିଜେ ତ ଆଉ ସଜାଡ଼ିବେନି ତାଙ୍କର ଇଏ ଲୋଭ ଆଉ ଟିକେ ସଜାଡ଼ିବା ପାଇଁ କି ଇଏ କରୁଛନ୍ତି ଆଉ ସିଏ ଫୋନ୍ ଫାନ୍ କରୁଛନ୍ତି ସବୁବେଳେ ଆଉ ଆପଣ ତ ଆସନ୍ତି ସବୁବେଳେ ସଜାଡ଼ିବା ପାଇଁ ଟିକେ ଆସିକି ସଜାଡ଼ି ଦେଲେ ଭଲ ହୁଅନ୍ତା ଆଉ ହଉ କେତେବେଳେ ସମୟ ହେବ ସଜାଡ଼ିବା ପାଇଁ ଆପଣଙ୍କ ଭଡ଼ାଟିଆ ତ ଆଉ ଭଡ଼ାଟିଆ ତ ଅଛନ୍ତି ସବୁବେଳେ କିନ୍ତୁ ମୁଁ ଥାଏ ବା ନଥାଏ ଭଡ଼ା ହଁ ଭଡ଼ାଟିଆ ଅଛନ୍ତି ହଉ ଆସନ୍ତୁ କିଛି ନାହିଁ ଭଡ଼ାଟିଆ ଆସିକି କହିବେ ମୁଁ ଆସିଛି କାମ କରିବା ପାଇଁ ଆଉ ନହେଲେ ମୋତେ ଏହି ନମ୍ବର୍ରେ କଲ୍ କରିଦେବେ ମୁଁ ତାଙ୍କୁ କହିଦେବି ଆଉ ଯାଇଛନ୍ତି କାମ କରିବା ପାଇଁ ଆପଣ କାମ କରିବେ ଆଉ ଆପଣଙ୍କ ପଇସା ପତ୍ର କ'ଣ କେତେ ଟଙ୍କା ନେବେ ଆଜ୍ଞା ହଁ ହଁ ହଉ ଆପଣ ଆସନ୍ତୁ ଚାରିଟା ପାଞ୍ଚଟା ବେଳେ ମୁଁ ଯଦି ଥିବି ଥିବି ନଥିବି ନାଇଁ ମୋ ପାଖକୁ ଟିକେ କଲ୍ କରିଦେବେ ମୁଁ ଭଡ଼ାଟିଆ ଲୋକଙ୍କୁ କହି ଦେଇଥିବି ଆସିବେ କାମ କରିବା ପାଇଁ ଇଲେଟ୍ରିସିଆନ୍ ତୁମେ ତାଙ୍କୁ ଦେଖାଇ ଦେବ କେଉଁଠି କେଉଁଠି କାମ ହେବ ସେ ଇଏ କରିବେ ଆଉ କାମ କରିଦେବେ ଆଉ ମୁଁ ତାଙ୍କୁ କହି ଦେଇଥିବି ଆପଣ ଗଲେ ବି ମୋତେ ଟିକେ ସେଇଠି କଲ୍ କରିଦେବେ ଏହି ଦୁଇ ନମ୍ବର୍ ଫ୍ଲାଟ୍ରେ ହେଇଛି ପ୍ରୋବ୍ଲେମ୍ ହଁ ହଁ ହଁ ଆସିକି ଏଇଠି ପଚାରି ଦେଲେ ସେ କହି ଦେବେ କହି ଦେଲେ ଆପଣ ସେଇଠି କରିକି ଯିବେ ଆଉ

ହଉ ଚାରିଟା ପାଞ୍ଚଟାରେ ଆସିଯିବେ ଆଉ ଆସିବେ କରିକି ଯାଇଥିବେ ମୁଁ ଥିବି ଭଲ କଥା ନଥିବି ନାଇଁ ଆପଣ କରିକି ଯିବେ ଆଉ

ହଉ ହଉ ମୁଁ ରଖୁ ହଁ ହଉ ରଖ